ଆମେ ଗଛ ଲଗେଇବା ପାଇଁ ଉର୍ବର ମାଟି ବ୍ୟବହାର କରିଥାଉ ଆମର ସାଧାରଣତଃ ବାଲି ମାଟି ଇଆଡ଼େ ବେଶୀ ମାତ୍ରାରେ ଥାଏ ତେଣୁ ତାକୁ ଆମେ ଖତ ମିଶେଇକି ଖତ ମିଶେଇଲା ପରେ ହିଁ ତାକୁ ଫେଣ୍ଟିକି ଗଛ ଲଗେଇଥାଉ ଗଛ ଲଗେଇବା ପାଇଁ ଆମେ ସାଧାରଣତଃ ଖତର ବ୍ୟବହାର ବେଶୀ କରିଥାଉ ତେଣୁ ଆବଶ୍ୟକ ସ୍ଥଳେ ଆମେ ସାରର ରାସାୟନିକ ସାରର ବ୍ୟବହାର କରିଥାଉ ରାସାୟନିକ ସାରକୁ ହେଲେ ଆମେ ଡିଏପି କିମ୍ବା ଗ୍ରୋମର୍ ୟୁରିଆ ସୁପର୍ ପଟାସ୍ ଏଇ ଆମେ ଏଇ ସାର ଆମେ ବ୍ୟବହାର କରିଥାଉ ଏବଂ ଗଛ ଲଗେଇବା ପାଇଁ ଆଗେ ଆମେ ମାଟିର ଟେଷ୍ଟ କରିଥାଉ ଯାହା କୃଷି ଅଧିକାରୀଙ୍କର ତତ୍ୱାବଧାନରେ ଚାଲିଥାଏ ଟେଷ୍ଟ ପରେ କୋଉ ଜିନିଷ କୋଉ ସାରର କେତେ ମାତ୍ରା କ'ଣ କମ୍ ରହିଥାଏ ସେଇ ହିସାବରେ ତାଙ୍କର ପରାମର୍ଶ କ୍ରମେ

ଅନ୍ୟ ମାତ୍ରାର ରାସାୟନିକ ସାରକୁ ବ୍ୟବହାର କରିଥାଉ ଯାହାଫଳରେ କି ମାଟି ଉର୍ବର ହେଇଥାଏ ଏବଂ ଗଛ ମଧ୍ୟ ହୃଷ୍ଟ ପୃଷ୍ଟ ହୋଇଥାଏ ଆଉ ଖତ ପ୍ରବଳ ମାତ୍ରାରେ ବ୍ୟବହାର କରାଯାଏ ଯାହାଫଳରେ କି ରାସାୟନିକ ସାରର ଯେଉଁ କୁପ୍ରଭାବ ତାହା ମାଟି ଉପରେ ପଡ଼ିନଥାଏ ଏବଂ ମାଟି ମଧ୍ୟ ଉର୍ବର ରହିଥାଏ ଜୈବିକ ସାର ମଧ୍ୟ ପକାଯାଇଥାଏ ଯାହାଫଳରେ କି ପ୍ରାକୃତିକ ଗୁଣମାନ ମାଟିର ସବୁ ରହିଥାଏ ଏବଂ ଜିଆ ଖତ ମଧ୍ୟ ମାଟିରେ ପକାଯାଇଥାଏ ଯାହାଫଳରେ ଏବେ ମାଟି ସବୁ ସୁସ୍ଥ ଅବସ୍ଥାରେ ରହୁଛି